ପରିବାରର ମହିଳାମାନେ ମାଛ ଧରିବା ପୁରୁଷମାନଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଥାନ୍ତି ସେମାନଙ୍କ ସାହାଯ୍ୟ ବିନା ପୁରୁଷମାନେ ମାଛ ଧରିବାଟା ଟିକିଏ କଷ୍ଟକର ହୋଇଥାଏ ଯେମିତି ଯେତେବେଳେ ପରିବାରର ମୁଖ୍ୟମାନେ ବା ପୁରୁଷମାନେ ମାଛ ଧରିବାକୁ ଯାଆନ୍ତି ମହିଳାମାନେ ପ୍ରଥମେ ସେ ସେ ସରଞ୍ଜାମ ଇତ୍ୟାଦିକୁ ତାଙ୍କୁ ଯୋଗେଇ ଦେଇଥାନ୍ତି ଯେପରିକି ସେମାନେ ମାଛ ଧରିବା ବେଳେ କୌଣସି ପ୍ରକାର ଅସୁବିଧା ଓ ଅଭାବର ସମ୍ମୁଖୀନ ଯେମିତି ନ ହଅନ୍ତି ସେମିତି ମାନେ ଗଲାବେଳେ ତା ପୂର୍ବରୁ ସବୁ ଜିନିଷ ପତ୍ର ଗୁଡ଼ିକ ଠିକ୍ ଅଛି କି ନାହିଁ କେଉଁ ଜିନିଷ ଫାଟି ଯାଇଛି କିମ୍ବା କେଉଁ ଜିନିଷ ଖରାପ ହେଇଚି ସେଗୁଡ଼ିକୁ ବିଷୟ ଧ୍ୟାନ ଦେଇଥାନ୍ତି ପୁଣି ସେନେ ଗଲେ ସେଇ ଜାଲ ଗୁଡ଼ିକ ସଫା କରିଦନ୍ତି ଏବଂ ସେମାନଙ୍କୁ ଭଲ ଭାବରେ ମାଛ ମାରିବା ପାଇଁ ମାଛ ମାରିକି ଆସିବା ପାଇଁ ସାହାଯ୍ୟ ସାହାଯ୍ୟ କରିଥାନ୍ତି ପୁଣି ଜଣେ ଜଣେ ମହିଳା ଅଛନ୍ତି ଯେଉଁମାନେ ତାଙ୍କ ସାଙ୍ଗରେ ମଧ୍ୟ ମାଛ ମାରିବାକୁ ଯାଆନ୍ତି ସେମାନେ ସେଠାରେ ମାଛ ଧରିବା ବେଳେ ସେମାନଙ୍କୁ ସାହାଯ୍ୟ କରିଥାନ୍ତି ପୁରୁଷ ଜଣଙ୍କ ମାଛ ମାରୁଥିବା ବେଳେ ମହିଳାମାନେ ସେଇ ଜାଲରେ ଲାଗିଥିବା ମାଛ ଗୁଡ଼ିକ ସବୁ ଏକାଠି ଗୋଟେଇଥାନ୍ତି ଏବଂ ସେସବୁକୁ ଧରି ଗୋଟିଏ ସ୍ଥାନରେ ରଖିଥାନ୍ତି ପୁରୁଷ ଜଣକ ମାଛ ଧରିକି ଆସିଲା ପୁଣି ଥରେ ମାଛ କଟେଇବା ବେଳେ ସେ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ ଏବଂ ସେଇ କାମ ତାକୁ ମହିଳାମାନେ ସାହାଯ୍ୟ କରନ୍ତି ପୁଣି ଯେତେବେଳେ ମାଛ ଧରିକି ଘରକୁ ଆସନ୍ତି ସେମାନେ ମାଛ ଗୁଡ଼ିକୁ ଠିକ୍ ଭାବରେ ସଫାସୁତୁରା କରିଦିଅନ୍ତି ଏବଂ ବଜାରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ସେଇ ମାଛ ଗୁଡ଼ିକୁ ସଫା ସୁୁତୁରା କରି ରଖିଥାନ୍ତି ଏବଂ ମାଛ ଗୁଡ଼ିକ ବିଭିନ୍ନ ବର୍ଗରେ ବିଭକ୍ତ କରିଥାନ୍ତି ମହିଳାମାନେ ସମୁଦ୍ର ମଧ୍ୟକୁ ମାଛ ଧରକୁ ପ୍ରାୟତଃ ଯାଆନ୍ତି ନାହିଁ କାରଣ ସମୁଦ୍ରରେ ବଡ଼ ବଡ଼ ଲହଡ଼ି ସବୁ ଆସେ ଆଉ ସମୁଦ୍ରରେ ଯେଉଁ ମାଛ ମାରିଯାଆନ୍ତି ସେମାନେ ଦିନ ଦିନ ଧରି ସେଇ ସମୁଦ୍ରରେ ମାଛ ମାରନ୍ତି ସେହି ସମୟରେ ମହିଳାମାନେ ଘରର ସମସ୍ତ କାମ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥାନ୍ତି ସେଇଥିପାଇଁ ସେମାନେ ସମୁଦ୍ରକୁ ମାଛ ମାରିଯାଆନ୍ତି ନାହିଁ